ହ୍ୟାଲୋ ଆଜ୍ଞା ହୁଁ ଆଜ୍ଞା ଆପଣଙ୍କ ପାଖରେ ବର୍ଗର୍ ଅଛି ମୁଁ ମାଲକାନଗିରି ରୁ କହୁଛି ମୁଁ ମାଲକାନଗିରି ବସ୍ଷ୍ଟାଣ୍ଡ ରୁ କହୁଛି

ପିଜ୍ଜା ର ରେଟ୍ କେମିତି ପଡ଼ିବ ଚାରିଶହ ପଚାଶ ଆଉ ସେ ଢୋଲା ବିରିୟାନୀ ଶହେ ଅଶୀ ହେଲେ ସେ ସାଧା ସାଧା ବିରିୟାନୀ ଡେଲିଭରି ଚାର୍ଜ କେତେ ନେବ ହେଲେ ହେଲେ ସାଧା ବିରିୟାନୀ ଗୋଟେ ଆଣିଦିଅ ମୋର ପାଖରେ ମାଲକାନଗିରି ମାଲକାନଗିରି ବସ୍ଷ୍ଟାଣ୍ଡ ମାଲକାନଗିରି ବସ୍ଷ୍ଟାଣ୍ଡ ସାଇଡ଼୍ ରେ ଗୋଟେ ବଡ଼ ଘର ଅଛି କି ନାଇ

ହଉ ସେଇଠି ରୁମ୍ ଭଡ଼ା ରହୁଛି ମୁଇ

ରୁମ୍ ନମ୍ବର୍ ଥାର୍ଟି ଫାଇଭ୍

ହଉ ଗୋଟେ ସାଧା ଅନଲାଇନ୍ ପେମେଣ୍ଟ କରିଦେବି

ହଉ ଗୋଟେ ଢୋଲା ବିରିୟାନୀ ଆଉ ଗୋଟେ ପିଜ୍ଜା ପଠେଇ ଦିଅନ୍ତୁ ପିଜ୍ଜା ଆଉ କମ୍ ଦାମ୍ ଟା କୋଉଟା ଅଛି ସାଧା ଟା କେତେ ପଡ଼ବ ଦୁଇଶହ ପଚାଶ ହଉ ଠିକ୍ ଅଛି ଏ ଦୁଇଟା ପଠେଇ ଦିଅ

ଆଉ ଢୋଲା ବିରିୟାନୀ ଆପଣ କେତେ କହିଲ ଶହେ ଅଶୀ ଆଉ ଏଇଟା ଦୁଇଶହ ପଚାଶ ତିନିଶହ ଅଶୀ ଚାରିଶହ ତିରିଶ ହେଲେ ଚାରିଶହ ଟଙ୍କା ଦେଲେ ହେବନା ଟୋଟାଲ୍ ମିଶିକରି କେତେ ଟୋଟାଲ୍ ମିଶିକରି କେତେ ହେବ ହ୍ୟାଲୋ ଆଜ୍ଞା ଆ ଟୋଟାଲ୍ ମିଶିକରି କେତେ ହେବ ହେଲେ ପାଞ୍ଚଶହ ଟଙ୍କା ଦେବି ହଁ ଆଜ୍ଞା ଆପଣ ପଠେଇ ଦିଅନ୍ତୁ ଆଉ ଆପଣଙ୍କ ପିଲାକୁ କହିଦେବେ ଯେ ବସ୍ଷ୍ଟାଣ୍ଡ ଆସିକରି ଫୋନ୍ କରିବାପାଇଁ

ହଉ ରୁମ୍ ନମ୍ବର୍ ଥାର୍ଟି ଫାଇଭ୍ ରେ ଦେବାକୁ କହିବ ହଉ ଆଜ୍ଞା ର ଆଜ୍ଞା ରହିଲି